ଯେତେବେଳେ ଆପଣ ଅନ୍ୟ କାହାକୁ ତାଙ୍କର ନିଜର ବଗିଚା କରିବାର ସାହାଯ୍ୟ କରୁଛନ୍ତି ସେ ଆମର ବଗିଚା କରାହେଇଛି ଫୁଲ ଫଳ ଧରିଛି ସିଏ ଦେଖିକି କହିକି ଗଲା ଯେ ଆମର ବି ବଗିଚା କରିବା ତେଣୁ ତାକୁ ଟିକେ କହିଲେ ଏମିତି ବାଡ଼ କର ବାଡ଼ ସଫା କର ଫୁଲ ଗଛ ଲଗାଅ ବଗିଚା କର ଗୋଟେ ଲାଇନରେ ଫୁଲ ଗଛ ଲଗାଇଲେ ଅନ୍ୟ ପଟେ ପରିବା ଲଗାଇବେ ଆଉ ସବୁ ତାଙ୍କର ବାଡ଼ ଘେରିଲେ ସଫା କଲେ ହାଣିକି ମାଟିକୁ ଉର୍ବର ଉର୍ବର କଲେ ମୁଁ ଯେ କିଣିକି ଆଣି ଭାଣିକି ରଖିଲେ ପାଣି ଦେଲେ ଗଛ ହେଲା ଆଉ ସେମିତି ସେମାନଙ୍କୁ କହିଲେ ଯେ ଏମିତି କର ବଗିଚା କଲେ ସବୁ ଟିକେ ଅଧେ ପରିବା ଲଗାଇପାରିବ ଘର ଖର୍ଚ୍ଚ ଚଳିବ ଆଉ ସେମିତି ତା ଦେଖି ଆହୁରି ଲୋକ କହିଲେ ତୁମେ କଲ ଆମେ ବି କରିବା ଏମିତି ସମସ୍ତେ କରୁଛନ୍ତି ଆଉ ଦେଖିକି ୟା ତାର ଦେଖିକି ସମସ୍ତେ ବଗିଚା କଲେ ଆଉ ବଗିଚାରେ ଗଛ ବି ଲଗାଇଲେ ଫୁଲ ଗଛ ଲଗାଇଲେ ପରିବା ଗଛ ଲଗାଇଲେ ଛୁଆମାନେ ଏଣେତେଣେ ଫୁଲଚାରା ଆଣିକି ବସାଇଲେ ଫୁଲଚାରା ବି ଲଗାଇଦେଲେ ଆଉ ଫୁଲ ଫୁଟିଲେ ବଗିଚା ଗୋଟେ ଘର ପାଖରେ ରହିଲେ କେତେ ସୁନ୍ଦର ଦେଖାଯିବ ଆଉ ଘରରୁ ବାହାରିଲେ ଦେଖାଯିବ ଫୁଲ ଫୁଟିଛି ଫଳ ଧରିଛି ବଗିଚା ଥିଲେ ଘରକୁ ସୁନ୍ଦର ଦେଖାଯିବ ଆଉ